ଓଡ଼ିଆ ଆମର ଗର୍ବ ଓ ଗୌରବ ଯେମିତିକି ବାହାର ରାଜ୍ୟରେ ସମସ୍ତେ କୁହନ୍ତି ଓରିଶା କିନ୍ତୁ ଏହା ଓରିଶା ନୁହେଁ ଦୁଇ ହଜାର ନଅ ପରଠାରୁ ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରି ଏବେ ଓଡ଼ିଶା ରୂପେ ଆମେ ଆକୁ କହୁ କିନ୍ତୁ ଲୋକଙ୍କର ଭୁଲ୍ ଧାରଣା ଅଛି ଏହା ଓରିଶା ଏହା ଓରିଶା ନୁହେଁ ଇଏ ହଉଚି ଓଡ଼ିଶା